ଆମ ଅଞ୍ଚଳରେ ବିଜୁ ପଟ୍ଟନାୟକ ଷ୍ଟାଡ଼ିଅମ୍ ଅଛି ଯେଉଁଠିକାରେ ବହୁତ ବଡ଼ ଖେଳ ଆୟୋଜନ କରାହୁଏ ଓ ବିଭିନ୍ନ ଦେଶ ବିଦେଶର ଲୋକ ପ୍ଲେୟାର୍ମାନେ ଆସି ଏଇଠି ଖେଳିଥାନ୍ତି ଓ ଗ୍ରାମର ଲୋକ ମଧ୍ୟ ଏଠି ଗ୍ୟାଲେରୀରେ ବସିବା ପାଇଁ ସୁବିଧା କରାଯାଇଛି ଓ ବସିକି ଖେଳ ଆନନ୍ଦରେ ଉପଭୋଗ କରନ୍ତି ଏହି ଖେଳ ଗୁଡ଼ିକୁ ଖେଳିବା ସହିତ ଅନେକ ଦେଶ ର ଅନେକ ଦେଶ ବାହାରୁ କିମ ବା ଗ୍ରା ଜିଲ୍ଲା ବାହାରୁ ଲୋକମାନେ ଆସିକି ଏହି ଷ୍ଟାଡ଼ିଅମ୍ରେ ଖେଳ ଉପଭୋଗ କରନ୍ତି